ମୁଁ ଭାବୁଛି କି ଗେମିଂ ଦୁନିଆ ବାହାରିଲା ଦିନ ଠୁଁ କିଛି ପିଲା ମାନଙ୍କର ଯେଉଁ କିଛି ପିଲା ଅଯଥା ଟାଇମ ଯେଉଁ ବରବାଦ କରି ଅଲଗା ଫୋନରେ ଅଲଗା ସବୁ ଭିଡିଓ ଫିଡିଓ କି ଅଲଗା ସମୟ ଅଡିନାରି ଯେଉଁ କାମ ସବୁ କରୁଥିଲେ ଇନ୍ଷ୍ଟା ରିଲ୍ସ ସବୁ କିମ୍ବା ହ୍ଵାଟ୍ସାପରେ ଚାଟିଙ୍ଗ୍ ହେଉ ଫେସବୁକ୍ ହେଉ ୟୁଟୁବ ହେଉ ଯେଉଁ ସବୁ କାମ ହେଉ ଗେମିଂ ବାହାରିଲା ଦିନ ଠୁ ସେମାନେ ଗେମିଂ ଦୁନିଆରେ ପଶିଲେ ପଶିଛନ୍ତି ଏବଂ ଯାହାଫଳରେ ଯାହାଫଳରେ କି ସେମାନଙ୍କର ଗେମିଂ ଷ୍ଟିରମାନେ ଗେମିଂ ପ୍ରୋସେସର ମାନେ ମଧ୍ୟ ଯେଉଁ ସିଏ କରିଥାନ୍ତି ସେ ଗେମ୍ଟିକୁ ସେ ଗେମ୍ ତାଙ୍କର କିଛି ପ୍ରୋଫିଟ୍ ନେଉଛି ହଁ ଷ୍ଟ୍ରିମରେ ସେମାନେ ବହୁତ ଆଗକୁ ମଧ୍ୟ ବଢୁଛନ୍ତି ଯାହାଫଳରେ ସେମାନଙ୍କର ଏବେ ଯେମିତି ଆସିଛି ପବଜି ଗୋଟେ ଫ୍ରି ଫାୟାର ହେଉ ଆସିଛି ଯେମିତି କିଛି ନୂଆ ନା ମାନେ ଏମିତି ନୂଆ ନୂଆ କିଛି ଗେମ ଆସୁଛି ଯାହା କି ଆମେ ସେଗୁଡ଼ିକୁ ଖେଳିବା ଦ୍ଵାରା ଚାରିଆଡ଼େ ମଧ୍ୟ ପ୍ରଚାର ହେଇପାରୁଛି ଯେମିତିକି ମୁଁ ଖେଳୁଛି ମୁଁ ମୋ ସାଙ୍ଗକୁ ମଧ୍ୟ କହୁଛି କି ଏଇଟା ଖେଳେ ଭଲ ହେବ ଇଏ ହେବ ଭଲ ଗେମ ଏଇଟା ଖେଳେ ଯାହାଫଳରେ କି ଯାହାଫଳରେ କି ଆମର ଆମ ସାଙ୍ଗ ସାଙ୍ଗମାନଙ୍କରେ ସମ୍ପର୍କ ବଢିବା ଦ୍ଵାରା ଗେମିଂ ଯୋଗୁଁ ଆଜି ଇନକମ ଭଲ ହୁଏ ଏବଂ ଆଡ଼୍ଭଟାଇଜମେଣ୍ଟ୍ ବି ଅଧିକ ହେଇଥାଏ